ଏକ ବକ୍ସ୍ ଅର୍ଡ଼ର୍ କରଥିନି ଏକ ବକ୍ସ୍ରେ ମୋର ଫାଉଣ୍ଡେସନ୍ କାଜଲ୍ ଆଇଲାଇନର୍ ଲିପ୍ ଲାଇନର୍ ସବୁ ଖରାପ ବାହାରିଲା ଯାହାକି ମୋର ପଇସା ୱେଷ୍ଟ୍ ହେଇଗଲା ପାଂଶ ଟଙ୍କା ଦେଇକିନି ଅର୍ଡ଼ର୍ କରିଥିନି କିଛି ବି ଠିକ ନାଇଁ ପାଉଡ଼ର୍ ଲଗାଲେ ସେ ମୋର ମୁହଁର ସ୍କିନ୍ ଖରାପ ହେଇଯାଉଛି କ କାଜଲ୍ ତ ଶୁଖିଯାଇଛି ଲାଇନର୍ର ତ କିଛି ନାଇଁ ଯେ ଲାଇନର୍ ଲଗାଲେ ଅଧା ଲାଗୁଛି ଆରୁ ଅଧା ଲାଗବାର ବି ନେଇଁ ଲିପଷ୍ଟିକ୍ ତୋ ଲିପଷ୍ଟିକ୍ ତୋ ଲି ମେଟ୍ ବାଲା ଅର୍ଡ଼ର୍ କରାହେଇଥିନି ମେଟ୍ ବାଲା ନେଇଁ ଛାଡ଼ିକି ସାଧାର ପଠେଇ ଦେଇଚନ୍ ଯେନଟାକି ମୋ ହାତେ ଏଖାଁ ପଲେଇ ଆସୁଛି ଓଠରେ ଏଖା ଲାଗବା ହି ନେଇଁ ଆଉ ରହିଲା